ଜୀବିକା ପାଇଁ କୌଣସି ପ୍ରକାର ଏଠି ସୁବିଧା ନାହିଁ ସେଥିପାଇଁ ମୁଁ ଭାବିଲି ଆମର ତ ଗହଳି ପରିବାର ମୁଁ କ'ଣ କରିବି କେମିତି ପୋଷିବି ମୋ ପରିବାର ସେଥିପାଇଁ ଭାବିଲି ଚାଷ କରିବି ଯେହେତୁ ଆମର ବହୁତ ଜମି ଅଛି ସେଥିପାଇଁ ମୁଁ ଚାଷ କରିବି ଭାବିଲି ତେଣୁ ସେଠୁ ମୁଁ ବିଭିନ୍ନ ପ୍ରକାର ଚାରା ଯାକ ଧରିକି ଆସିଲି ଏବଂ ସେଠାରେ କ'ଣ ଚାରା ଲଗାଇକି ଗଛ କରିକି ସେଠି ପନିପରିବା ଯାକ ସମସ୍ତଙ୍କୁ ଲଗାଇଲି ତା'ପରେ ସେଠୁ ଫଳ ହେଲା ଫଳରୁ ମୁଁ ନେଇକି ବଜାରରେ ବିକିଲି ଏବଂ ସେଠାରୁ ଯାହା ପଇସା ବାହାରିଲା ମୋ ପରିବାର ପୋଷିଲି ଏବଂ ମୋର ପରିବାର କିଛି ବି ଆଜି ଅସୁବିଧା ହେଉନାହିଁ ସମସ୍ତେ ଭଲରେ ଅଛନ୍ତି ଏବଂ ମୋ ଚାଷ କାମରେ ସେମାନେ ମୋତେ ସାହାଯ୍ୟ କରୁଛନ୍ତି ଓ ଏମିତିକା ମୋ ପରିବାର ଭଲରେ ଥାଉ